ଶୀତ ମାସରେ ଉଦ୍ଭିଦ ପାଇଁ ଯୋଜନା କରିବା ନିହାତି ଆବଶ୍ୟକ ଏବଂ ଶୀତଦିନ ବିଶେଷ କରି ପନିପରିବା ଫସଲ ଶାଗ ଜାତୀୟ ପଦାର୍ଥ ଏଗୁଡ଼ିକ ଦେହ ପାଇଁ ସବୁ ଉପକାରୀ ସେଥିପାଇଁ ଯୋଜନା କରିବାକୁ ପଡ଼ିବ ଶୀତ ଦିନେ ବିଶେଷ କରି ଗଛ ଗୁଡ଼ିକ ରୋଗାକ୍ରାନ୍ତ ହୁଏ ପତ୍ର ମୋଡ଼ା ପ୍ରଭୃତି ରୋଗ ଦିଏ ସେଥିପାଇଁ ଔଷଧ ସେବନ କରିବାକୁ ପଡ଼ିବ ଏବଂ ଉପଯୁକ୍ତ ପରିମାଣରେ ଜଳସେଚନ କରିବାକୁ ପଡ଼ିବ ଏବଂ ଯେମିତି ଠିକ୍ ଭାବରେ ଖରା ପଡ଼ିଥାଏ ସେଥିପ୍ରତି ଦେଖିବାକୁ ପଡ଼ିବ ଏଭଳି ଫସଲ କଲେ ଶୀତ ମାସରେ ଏଇଭଳି ଯୋଜନା କଲେ ଉଦ୍ଭିଦ ଗୁଡ଼ିକ ଖୁବ୍ ଭଲ ଭାବରେ ଇଏ ହେଇପାରିବ ଏବଂ ସାରା ଦେଶ ବା ରାଜ୍ୟ ଭଲ ଫସଲ ପାଇପାରିବ ଭଲ ପରିବା ପାଇପାରିବ